ଗାଁ ଗୁଟେ ବନ୍ବାକେ ହେଲେ ସବୁ ଜିନିଷ୍ ଦରକାର୍ ପଡ଼୍ସି ଯେନ୍ଟା କି ପାନ୍ ପବନ୍ ପାଣି ପବନ୍ ଜୀବଜନ୍ତୁ ସବୁ ଜିନିଷ୍ ଲୋକବାକ ସବୁ ଜିନିଷ୍ କରବାକେ ପଡ଼୍ସି ଘର୍ ଦ୍ଵାର୍ ନୁ ନେଇକରି ଗୁଟେ କେ କେନ୍ କେନାଲ୍ ଟିଏ ସବୁ ହେବାକେ ପଡ଼୍ସି କେନ୍ ଶୋଚଲୟ ପୂଜାସ୍ଥଲୀ ଯେନ୍ଟା କି ମନ୍ଦିର୍ ମସଜିତ୍ ଚର୍ଚ୍ଚ୍ ଯେକୌଣସି ବି ଜିନିଷ୍ ବି ହଉ ସବୁ ଜିନିଷ୍ଟେ ହେଲା ଯେ କାଁ ଗୋଟେ ହେସି ଆରୁ ବିଜୁପକ୍କା ଘରରୁ ବାବଦେବି ଆମ୍ ସବୁ କିଛି ଜାନିଛୁଁ ଆର୍ ସେ ବିଜୁପକ୍କା ଘରର୍ ସବୁ ଘର୍ ଘର୍ କେ ସବୁ ମିଲୁଚି ଆମର୍ ଗାଁରେ ଯେନ୍ଟାକି କୁଡ଼ିଆ ଘର୍ମାନେ ଥିଲା ଧିରେ ଧିରେ କରି ସବୁ ପକ୍କାଘର୍ ହେବାର୍ କେ ବସିଲାନ ସବୁ ଜିନିଷ୍ ସରକାର୍ ସୁବିଧା କରୁଛେ ଆରୁ ଘର୍ ବାବଦେ ବୋଲେ ସବୁଜିନିଷ୍ ତ ବ୍ଲକ୍ରେ ଆପ୍ଲାଏ କର୍ବାକେ ପଡ଼ୁଛି ସେଥିର୍ ଲାଗି ଘରବାରି ମିଲୁଛି ଘର୍ ବାବ୍ଦେ ସବୁକିଛି ସେନ ବୁଝେଇ ଦଉଛନ୍ କହୁଛନ୍ ଆଗର୍ ଅପେକ୍ଷା ଏବେକା ପକ୍କାଘରମାନେ ଘର୍ ଘର୍ ବନଲାନ ଲାଟିନ୍ ବାଥ୍ରୁମ୍ ବି ସବୁ ଦେଉଛି ସବ୍ ପାଣି ସପ୍ଲାଏ ବି ହେଉଛି ବହୁତ୍ ସୁବିଧା ହେଉଛି